ଆମ ଅଞ୍ଚଳରେ ଗୋଟିଏ ଆକା ଥିଏଟର୍ ଅଛି ସେଇଟା ହେଲା ଜେ ଏନ୍ ଏକ୍ସ ସିନେମା ଥିଏଟର୍ ସେଇଠି ମୁଁ ବହୁତ ଥର ଯାଇଛି ଆଉ ମଁ ମୋ ଭାଇମାନଙ୍କ ସହିତ ଆମ ପରିବାର ସହିତ ମା' ବାବା ଭାଇ ଭଉଣୀ ଭାଉଜ ସମସ୍ତଙ୍କ ସହିତ ଯାଇଛୁ ଆଉ ମୋତେ ସିନେମା ଦେଖିବାକୁ ବହୁତ ଭଲ ଲାଗେ ମୋତେ ବେଶୀ ମୋର ପରିବାର ସହିତ ପରିବାରର ଲୋକମାନଙ୍କ ସହିତ ଭାଇ ଭଉଣୀମାନାନଙ୍କ ସହିତ ସିନେମା ଦେଖିବାକୁ ଭଲ ଲାଗେ ଓ ମୋତେ ସିନେମା ଦେଖିବାକୁ କୋଲ୍ଡ଼ ଡ୍ରିଙ୍କସ ତା'ପରେ ପପକର୍ଣ୍ଣ କୁୁରକୁରେ ଥଣ୍ଡା ଏସବୁ ଖାଇବାକୁ ବହୁତ ଭଲ ଲାଗେ ମୁଁ ବହୁତ ଥର ଯାଇଛି ସିନେମା ହଲ୍ ଆଉ ମୋତେ ସିନେମା ଦେଖିବାକୁ ଏତେ ଭଲ ଲାଗେ କ'ଣ କହିବି ସବୁଦିନ ସବୁ ରହିବାର ମୋତେ ମୋ ଭାଇମାନେ ସିନେମା ହଲ୍କୁ ନେଇଯାଆନ୍ତି ତାଙ୍କୁ ନେବେ ବୋଲି ନେବେ ନାହିଁ ବୋଲି କୁହନ୍ତି ହେଲେ କ'ଣ କରିବା ମୁଁ ତାଙ୍କ ଜୋର କରେ ନାହିଁ ମୋତେ ନେଇ ଚାଲେ ନେଇ ଚାଲେ ନହେଲେ କାନ୍ଦିବି କାନ୍ଧିଲେ ମୋ ଘରର ଗୋଟିଏ ମାତ୍ର ଝିଅ ସେଥିପାଇଁ ତାଙ୍କେ କୁହନ୍ତି ହଉ ଗୋଟିଏ ଭଉଣୀ ତ ନେଇଯିବା ଆଉ କ'ଣ କରିବା ତାହା ମୋତେ ସବୁ ରବିବାରରେ ସିନେମା ହଲ୍କୁ ନେଇଯାଏ କ'ଣ କରିବା ଆମ ଇଆଡ଼େ ଗୋଟିଏ ଆକା ସିନେମା ହଲ୍ ଏଇଠୁ ପଚିଶ କିଲୋମିଟର ଦୂର ହବ ସିନେମା ହଲ୍ ଆଉ ଆଖପାଖ ଲୋକ ସମସ୍ତେ ସେଇ ହଲ୍କୁ ଯାଆନ୍ତି ଗୋଟିଏକା ସିନେମା ହଲ୍ ନା କ'ଣ କରିବା